ହଁ ହଁ ହଁ ଆମେ ହୋଟେଲ୍ ବାଲା ହଁ ମିଳିବ ତୁମେ ଯୋଉଟା ଅର୍ଡର୍ କରିବ ସେଇଟା ମିଳିବ ତୁମର ଏଇଟା ପସନ୍ଦ ନାଁ ପସନ୍ଦ ଯୋଉଟା ମିଳି ତୁମେ ଚେଷ୍ଟା କରିବ ନେବାର ଲାଗି ଆମେ ସେଇଟା ଅର୍ଡର୍ କଲେ ଆମେ ଦେଇଦେବୁ ହୁଁ ହୁଁ ହଁ ଯୋଉଟା ଚାହିଁବ ଆମ ଆମ ତ ହୋଟେଲ୍ରେ ସବୁକିଛି ପନିପରିବା ଭାତ ଡ଼ାଲିର ସବୁ ଏଠି ଯୋଗାଯୋଗ ହୋଇପାରୁଛି ତ ତୁମେ ଯଦି ନେବାର ଲାଗି ଚାହିଁବ କି ଖାଇବାର ଲାଗି ଚାହିଁବ ବୋଲେ ବି ଆସିପାର ଆମ ହୋଟେଲ୍କେ ହଁ ହଁ ଯେତେ ହିସାବରେ ଖାଇପାର ଯଦି ତୁମେ କମ୍ ଦାମ୍ରେ ଖାଇବାର ଲାଗି ଚାହୁଁଛ ବୋଲେ କମ୍ ଦାମ୍ରେ ଖାଇପାର ଏମତି କିଛି ମନା ନାହିଁ ନା କିଏ ପଚାଶରେ ଖାଇବା କିଏ ଶହେରେ ଖାଇବ ଦୁଇଶହରେ ଖାଇବା ବୋଲିକିରି ତୁମେ ଯେତେରେ ଚାହିଁପାରିବ ସେତେରେ ଖାଇପାରିବ ଖାଇବାକୁ ଯଦି ଇଚ୍ଛା ଅଛି କିମ୍ବା ହୁଁ ଚାକିରୀ କରିବ ହଁ ଚାକିରୀ ଯଦି ମିଳୁଛି କରିପାର ସେଥିରେ ମନା ନାହିଁ ନ ତୁମେ ଯଦି ଚାକିରୀ ବାକିରି ଦରକାର ବି ନିଜେ ଏଇଟା କରିକିରି ତୁମେ ଚାକିରୀ ବାକିରି ଏଇଟା କରିପାର ମୋର ବି ତ ଚାକିରୀଟିଏ ଦରକାର ଅଛି ନାଇଁ ତ ଇଏ ଆସିଲାନି ଯେ ଦୁଇଜଣ ମିଶିକି ଚାକିରୀ ବାକିରି ଏଇଟା କରିକିରି ଆମେ ବି ମୋର ବି ତ ଇଏ ଇଏ ହୋଟେଲ୍ରେ ବେଶୀ ରୋଜଗାର ନାହିଁ ଦିପଇସା ଇନକମ୍ କରିକି ଚଳିବି ହେବାର ତ ହେବାର ଯଦି ଚାକିରୀ ବାକିରିଟେ ମିଲିଲେ ଭଲ ସୁବିଧା ସୁଯୋଗ ହୋଇପାରିବ ହୁଁ ହୁଁ ହୁଁ ହୁଁ ବୋଲେ ଦୁଇଜଣ ମିଶିକରି ଚାକିରୀ ଖୋଜିକରି ଏଇଟା ଚାକିରୀ କରିବାର ଲାଗି ବି ଭଲ ହେବ ତୁମେ ବି ତ ଖାଇକିରି କେତେ କମ୍ ରୋଜଗାରରେ ବି ଏଇଟା ଇନକମ୍ କରିନେଇ ପାରିବା ଆଉ ଯେମିତି ହୋଟେଲ୍ରେ କିଛି ବେଶୀ ମୁଁ ରୋଜଗାର ନାଇଁ ହୋଇପାରିବା ବୋଇଲେ ନିଜର ପରିବାର ଏଇଟା କରିବାର ଲାଗିକି ରୋଜଗାର କରିବାର ଲାଗିକି ତ ଦୁଇପଇସା ଇନକମ୍ କରିବାକୁ ପଡ଼ିବ ବୋଇଲେ ତାର ବାହାରେ ସେଥିର ସୁବିଧା କରିକିରି ଆମେ ଚାକିରୀ ବାକିରି ଟିକେ ଖୋଜିକିରି ନିଜେ ଚାକିରୀଟେ କରିବାର କେ ପଡ଼ିବା ନାଇଁ ନାଇଁ ମୁଇଁ ତ ନାଇଁ ଏଇଟା କରି କଲିକତା ଦିଲ୍ଲୀ ମୁମ୍ବାଇ ସିଆଡ଼େ ଗଲେ ତ ଏଇଟାରେ ଚାକିରୀ ଖୋଜିଲେ ସିନା ମିଲବା ଆର କ'ଣ କାହାର ଲାଗି କେମିତି ଥୁଆ ହୋଇଥିବା କେ ଆମେ ନିଜେ ଖୋଜିକରି ଆଁ ହଁ ଆସୁନ ଆପଣ କେନ ଯେନ ଆପଣ ଆପଣଙ୍କର ଠିକଣା ଦିଅ ଆଉ ଯେ ନିଜେ ଏଇଟା ଭେଟ୍ ଭାଟ୍ ପଡ଼ିକରି ଯିବା ଆରୁ ଚାକିରି କରିବା ହଁ ହଁ ଆଗଲ୍ ସୁରଭି ହୁଁ ହଁ ହଁ ହଉ ରଖୁଛି ଯେଉଁ ଦିନ ଆସିବ ଭେଟ ପଡ଼ିବ ତୁମେ କାଲି ଆସ ଭେଟ ପଡ଼ିବା ଆଉ ଜିମା ରଖୁଛି